ମୁଁ ହ୍ଵାଟସପ୍ ଆପ୍ ଫେସବୁକ୍ ଆପ୍ ୟୁଟ୍ୟୁବ୍ ଆପ୍ସରେ ମୁଁ ପ୍ରାୟ ଟାଇମ୍ ପସନ୍ଦ କରେ କାହିଁକି ନା ହ୍ଵାଟସପ୍ ଆପ୍ସରେ ମୁଁ ଯଦି ବାହାର ବାହାର ଜାଗାରେ ଥିଲେ ବି ମୁଁ ଘରଲୋକଙ୍କ ସହିତ ଭିଡ଼ିଓ କଲ୍ରେ କଥା ହେଇପାରେ ଆଉ ଦେଖା ଦେଖି ଘରେ ବି ହେଇପାରେ ଏଥିରେ ଏଥିପାଇଁ ହ୍ଵାଟସପ୍ ଆପ୍ ଟିକେ ସୁବିଧା ଅଛି ଫେସବୁକ୍ରେ ବି ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ହେଇପାରେ ଭିଡ଼ିଓ କଲ୍ ହେଇପାରେ ଆଉ ହ୍ଵାଟସପ୍ରେ ଆମକୁ ବହୁତ ସାହାଯ୍ୟ କରୁଛି ହ୍ଵାଟସପ୍ରେ ଆମେ କିଛି ଦରକାର ଜିନିଷ ହେଲେ ଫଟୋ ଫଟୋ ଦରକାର ଡକୁମେଣ୍ଟ ହେଲେ ହ୍ଵାଟସପ୍ରେ ଆମେ ପଠାଇପାରେ ସେଥିପାଇଁ ହ୍ଵାଟସପ୍ ଆପ୍କୁ ଟିକେ ପସନ୍ଦ କରେ ଫେସବୁକ୍ରେ ବି ଭିଡ଼ିଓ ଫିଡ଼ିଓ ଦେଖିବା ପାଇଁ ଆଉ ୟୁଟ୍ୟୁବ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ବି ଆମେ ମନୋରଞ୍ଜନ ପାଇଁ ଭିଡ଼ିଓ ଫିଡ଼ିଓ ଆଉ ଦେଖି ଦେଖିପାରୁ ସେଥିପାଇଁ ଏଇଟା ବି ଭଲ ଲାଗେ ଆଉ ଭିଡ଼ିଓ ମୁଭିକୁ ବି ଚଳଚ୍ଚିତ୍ର ଫଳଚ୍ଚିତ୍ର ଦେଖିବା ପାଇଁ ପସନ୍ଦ ଭଲ ଲାଗେ ଏବଂ ଅନ୍ ଏକାଡ଼େମି ଗୋଟେ ଅନଲାଇନ୍ ଆପ୍ସ ସେଟା ବି ଆମେ ପ୍ରାୟ ଟାଇମ୍ ପ୍ରିଫର୍ କରୁଛୁ କାହିଁକି ନା ସେଥିରେ ଏଗ୍ଜାମ୍ ପାଇଁ ଆମେ ସଜାଗ ହେଇପାରୁଛୁ ସେଥିରେ ସବୁ ଆମ ଛୁଆ ଗୁଡ଼ା ବି ପାଠ ପଢ଼ୁଛନ୍ତି ଆଉ ପାଇଁ ଅନ୍ ଏକାଡ଼େମୀ ଆପ୍ସଟାକୁ ଆମେ ବେଶୀ ଇଏ କରୁଛୁ ପ୍ରିଫର୍ କରୁଛୁ ଏବଂ ସେଥିରେ କ୍ଲାସ୍ ମ୍ଳାସ୍ କରୁଛୁ ଆଉ